ମୁଇଁ ଗୋଟେ ବଢ଼ିଆ ପୁସ୍ତକ ପଢ଼ିଲି ଉଇ କ୍ୟାନ୍ ୱିନ୍ ବୋଲିକିରି ଆଉ ସେ ପୁସ୍ତକ ମୁଇଁ ଭାବି ନ ଥିଲି ଏଇଟା ପଢ଼୍ମି ବୋଲିକିରି ଆଉ ସେତିକି ପଢ଼ିଲା ମୋତେ ଭଲ ନ ଲାଗୁଥାଏ କିନ୍ତୁ ଯେତେବେଳେ ସେ ପୁସ୍ତକଟା ପଢ଼୍ଲି ସେଥିରେ ମୋତେ ବହୁତ ପ୍ରକାର ଶିକ୍ଷା ମିଳିଲା ଗୋଟେ ବହୁତ ବଡ଼ ମୋଟିଭେସନ୍ ମିଳିଲା ଆଉ ସେ ବହି ପଢ଼ବାର୍ ଦ୍ୱାରା ମୁଇଁ ମୋର ୱିକନେସକୁ ଦୂର୍ କରି ପାର୍ଲି ମୋର ଦୁର୍ବଳତା ଦୂର କରିପାର୍ଲି ଆଉ ଉତ୍ସାହିତ ହେଲି ଆଉ ମୁଇଁ ମୋର ଯେନ୍ ଯେନ୍ଥିରେ ୱିକ୍ ଥିଲି ଯେନ୍ ପଏଣ୍ଟମାନଙ୍କେ ମୋର ଜୋଶ ବଢ଼ିଲା ଆଉ ମୁଇଁ ମୋର ଲକ୍ଷ୍ୟ ସ୍ଥଳକେ ପହଞ୍ଚିବାର୍ ଲାଗି ସେ ପୁସ୍ତକରେ ବହୁତ ବଭିନ୍ନ ପ୍ରକାର ଉତ୍ସାହିତ ଜିନିଷ ମାନେ ଲେଖା ଥିଲା ପଢ଼ିକିରି ଆଗକେ ଗଲି ଆଉ ଏ ପୁସ୍ତକ ସମସ୍ତେ କେନ୍ତା ପଢ଼ବେ ମୁଇଁ ସେଥିର୍ ଲାଗ୍ ଏହା ଦେମି ସମସ୍ତଙ୍କୁ ବି କହୁଚେ ଏଇ ପୁସ୍ତକ ପଢ଼ବାର୍ ଦ୍ୱାରା ଗୋଟିଏ ଲୋକ ତା'ର ଜୀବନ କେ ଭଲ ବନେଇ ପାର୍ବା ଓ ଠିକ୍ କରିପାର୍ବା ତ ସେଥିର୍ ଲାଗି ମୁଇଁ ଏ ପୁସ୍ତକ କେ ବହୁତ ଭଲ ପାଏସି ଆଉ ଏ ପୁସ୍ତକ କେ ମୁଇଁ ବାରମ୍ୱାର ପାଢୁଥିସି